ଭଜନ କୀର୍ତ୍ତନ ଓ ବିଭିନ୍ନ ସ୍ଥାନ ବିଭିନ୍ନ ଅନୁଷ୍ଠାନ ଢୋଲ ନାଗେଡ଼ାର ତୁରି ମହୁରି ଏସବୁ ବଜେଇ ଆମେ ଧାର୍ମିକ ସ୍ଥାନରେ ନିଜର କାର୍ଯ୍ୟକ୍ରମ ଘଣ୍ଟି ଘଣ୍ଟା ଧୂପ ଆଦି ଦେଇ ଆମେ ସରକାରଙ୍କୁ ଯେଉଁ ଧାର୍ମିକ ଅନୁଷ୍ଠାନରେ ପୂଜା କରୁ ବିଭିନ୍ନ ପୁଷ୍ପ ଅର୍ଘ୍ୟ ଫଳମୂଳ କନ୍ଧମୂଳ ଏସବୁ ଦେଇ ଆମେ ଧାର୍ମିକ ଅନୁଷ୍ଠାନରେ ପୂଜା କରୁ ଚନ୍ଦନ ଆରତୀ ମଧ୍ୟ ପୂଜା କରୁ